ରୋଷେଇ କରିବା ପାଇଁ ମୋତେ ଭଲ ଲାଗେ ଏବଂ ମୁଁ ରୋଷେଇ କରିବା ପାଇଁ ମଧ୍ୟ ଖୁସି ଲାଗେ ଏବଂ ମୁଁ ସବୁଦିନ ରୋଷେଇ କରେ ଆମ ଘରେ ସମସ୍ତେ ଅଲଗା ଅଲଗା ଖାଆନ୍ତି ଏବଂ ସ୍ୱାଦ ବି ସମସ୍ତଙ୍କ ଅଲଗା ଅଲଗା ଅନୁସାରେ ମୁଁ ତିଆରି କରିକି ଦିଏ ଘରେ କିଛି ଲୋକ ଅଛନ୍ତି ଯେଉଁମାନେ କି ରାଗ ଖାଆନ୍ତିନି ଲୁଣ କମ୍ ଖାଆନ୍ତି ସେହି ହିସାବରେ ସେଇ ଅନୁସାରେ ଖାଦ୍ୟ ତିଆରି କରିବା ପାଇଁ ପଡ଼େ ଛୋଟ ଛୁଆ ଅଛନ୍ତି ଘରେ ଯେଉଁ ସେମାନେ ରାଗ ଖାଆନ୍ତିନି ବୃଦ୍ଧ ଲୋକ ଅଛନ୍ତି ତ ମାନେ କି ମସଲା ଖାନ୍ତିନି ଲୁଣ ଖାନ୍ତିନି ରାଗ ଖାନ୍ତିନି ସେହି ଅନୁସାରେ ମୁଁ ଖାଦ୍ୟ ତିଆରି କରେ ଏବଂ ଅନ୍ୟମାନେ ଅଛନ୍ତି ଯାହାକି କମ୍ ତେଲ କମ୍ ମସଲାରେ ଖାଆନ୍ତି ସେସବୁ ମଧ୍ୟ ମୁଁ ରୋଷେଇ କରେ ଏବଂ ସମସ୍ତଙ୍କ ମନ ଅନୁସାରେ ମୁଁ ପ୍ରତ୍ୟେକ ଦିନ ରୋଷେଇ କରେ ଏବଂ କାହା ଦେହ ପାଇଁ କେଉଁ ଖାଦ୍ୟ ଭଲ କାହା କେଉଁ ଖାଦ୍ୟ ଖାଇଲେ ତାଙ୍କ ଶରୀର ଠିକ୍ ରହିବ ସେସବୁ ମଧ୍ୟ ମୁଁ ସବୁଦିନ ତିଆରି କରେ ଏବଂ କାହା ପାଟିକୁ ଏବଂ କେମିତି ସେ ଖାଦ୍ୟକୁ କମ୍ ତେଲ କମ୍ ମସଲାରେ ଭଲ ଲାଗିବ ସେ ସେଇ ଅନୁସାରେ ମୁଁ ପ୍ରତ୍ୟେକ ଦିନ ରୋଷେଇ କରେ ସମସ୍ତେ ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି ସେଥିମଧ୍ୟରୁ କିଏ ଅଧିକ ତେଲ ମସଲା ଭଲ ପାଏ କିଏ କମ୍ ତେଲ ମସଲା କିନ୍ତୁ ଆମକୁ ସବୁବେଳେ ଖାଦ୍ୟ ତିଆରି କରିବା ପାଇଁ ପଡ଼େ ଯାହାକି ଆମ ଦେହ ପାଇଁ ଭଲ ହେବ ଏବଂ ଦେହର କୌଣସି ସେ ଖାଦ୍ୟ କ୍ଷତି ନ କରିବ ସେଥିପାଇଁ ସେଇଟା ମୋତେ ସବୁବେଳେ ଧ୍ୟାନ ଦେବା ପାଇଁ ପଡ଼େ ଏବଂ ମୁଁ ସମସ୍ତଙ୍କୁ ମନ ହିସାବରେ ଖାଦ୍ୟ ପ୍ରସ୍ତୁତ କରେ ଏବଂ ସମସ୍ତେ କିପରି ଖାଦ୍ୟ ଖାଇକି ଦେହ ସୁସ୍ଥ ରହିବ ସେଥିପାଇଁ ମୁଁ ତାଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦିଏ